ଓଜନ ବଢ଼େଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ପାଇଁ ଆମ ଗାଁର ଏକ ଜିମ୍ ସେଣ୍ଟର ଅଛି ଏବଂ ଦୌଡ଼ିବା ପାଇଁ ମିଲିଟାରୀ ପିଲାଙ୍କ ସହ ସକାଳୁ ପରିଭ୍ରମଣ କରିବା ମର୍ନିଂୱାକ୍ କରିବା ଏକ୍ସରସାଇଜ କରିବା ଖାଦ୍ୟ ବଢ଼େଇବା ଏହା ମଧ୍ୟ କରାଯାଇଛି ଆଉ ଲୋକମାନଙ୍କର ଓଜନ ବଢ଼େଇବାକୁ ହେଲେ ଖାଦ୍ୟ ସ ମାନେ ପରିପୂରକ ଖାଦ୍ୟ ଖାଇବା ଆବଶ୍ୟକ କିପରି ତାହାକୁ ମଧ୍ୟ ଲୋକମାନଙ୍କୁ ବୁଝାଯାଉଛି